ମୁଁ ପ୍ରଥମ ଥର ଅଣ୍ଡାରୁ ପନିର ରୋଷେଇ କରିବା ପାଇଁ ଚେଷ୍ଟା କରିଥିଲି ଓ ସେଥିରେ ପ୍ରଥମେ ମୁଁ ଅଣ୍ଡା ଫଟାଇ ତାକୁ ଏକ ପଲିଥିନରେ ପୁରାଇ ସେଥିରେ ଲୁଣ ମରିଚ ହଳଦୀ ଗୁଣ୍ଡ ପକାଇ ତାକୁ ଭଲସେ ଘାଣ୍ଟି ଦେଇ ପ୍ରେସର୍ କୁକରରେ ପାଣି ଟିକେ ପକାଇ ସେ ଜରିଟାକୁ ସେ ଭିତରେ ରଖି ତାହାକୁ ସିଝାଇ ଥିଲି ତା'ପରେ ମୁଁ ସେଇ ସିଝିଲା ପରେ ତାକୁ କାଢ଼ିକି ପନିରର ସେପ୍ ଅନୁସାରେ ତାକୁ କାଟିଥିଲି କାଟିଲା ପରେ ତାକୁ ଭଜା କରିଥିଲି ଭଜା କରିସାରିଲା ପରେ ସେଥିରେ ସେ ତାହା ସେ ପନିରକୁ ରୋଷେଇ କରିବାପାଇଁ ଦେଇଥିଲି ଓ ମଟର ଚଣା ପକାଇଥିଲି ମଟର ଚଣା ରୋଷେଇ ମଟର ଚଣା ସହ ତାହା ପକାଇ ଭଲ ଭାବରେ ଟମାଟୋ ପକାଇ ତାକୁ ଭଲ ତରକାରୀ କରିଥିଲି ଓ ସେହି ତରକାରୀ ଖାଇ ଆମ ପରିବାର ଲୋକ ବହୁତ ଖୁସି ମଧ୍ୟ ହୋଇଥିଲେ